ଛଅ ଜୁନ ଦୁଇହଜାର ଏଗାର ନଅ ଅଗଷ୍ଟ ଦୁଇହଜାର ଷୋହଳ ଅଠର ମେ' ଦୁଇହଜାର ତେର ଷୋହଳ ସେପ୍ଟେମ୍ବର ଦୁଇହଜାର ଉଣେଇଶ ଉଣେଇଶ ଡିସେମ୍ବର ଦୁଇହଜାର ବାଇଶ